ହ୍ୟାଲୋ ବାରିପଦା ମେସୋ କମ୍ପାନୀ ମୁଁ ତ୍ରିଲୋଚନ ସିଂ କହୁଛି ସସାରୁ ଆଉ ଯୋଉ ସାର୍ଟଟା ଅର୍ଡ଼ର୍ କରିଥିଲି କାଇଁ ସାର୍ଟ ମିଳିନି ମୋବାଇଲ୍ରେ ଦେଖିଲା ବେଳକୁ ଡେଲିଭରି ଦେଖଉଛି ଆଉ କ'ଣ ଖବର ଆପଣଙ୍କ ମାନେ ସିଷ୍ଟମ୍ ମୋତେ ଟିକେ କ'ଣ ଭୁଲ୍ଭାଲ୍ ହେଉଛି କମ୍ପ୍ୟୁଟର୍ ଭୁଲ୍ ନା କ'ଣ ସେଥିପାଇଁ ତ ମୁଁ ଫୋନ୍ କରୁଛୁ ଯେ ଇଏ କଲାବେଳକୁ ହେଉନି ଏକ ସମାଧାନ ପାଇଁ ଅନୁରୋଧ ମୁଁ ସେଇଟା ଭାବୁଛି ତେଣିକି କମ୍ପାନୀ ଆପଣଙ୍କର କ'ଣ ଏମିତି ସିଷ୍ଟମ୍ ସବୁ କରୁଛି ସେଥିପାଇଁ ସେଇଟା ଆମକୁ ଟିକେ ସହଯୋଗ କରନ୍ତୁ ଯେ କେମିତି ଆମେ ତ ପାଇନେ ଦେଖିଲା ବେଳକୁ ମୋବାଇଲ୍ରେ ଆସୁଛି ଯେ ଡେଲିଭରି ଅଛି ବୋଲି